ହଁ କାମ ସାରିକରି ପାର୍କ ଆଡ଼େ ଯିବା ସେଇଠି ଆଲୋଚନା କରିବା ଏଇ ଭୋଟ୍ ଆସୁଛି ସେଇଠି ଆଲୋଚନା କରିବା ହଁ

ହୁଁ

ହଁ ଇଏ ଶୁଣୁ ତାପରେ

ହଁ ଚା ଚା ଚା ବୁଲି କହିବା ଆଉ ଭୋଟ ବିଷୟରେ କହ ଆଉ କାହାକୁ ଦବା ଭୋଟ ଆଉ କିଏ କାମ କରିଛି ନ କରିଛି ଆମର କିଛି ହେଇନି ପା ସବୁ ମାରିକରି ଖାଇଦେଲେ ମୁଁ ଭାବୁଛି ଏ ବର୍ଷ ଭୋଟ୍ ଦେବିନି ସବୁଠୁ ବେଶୀ ଖାଇଛି ଏ ଜିଆରଏସେ ଖାଇଦେଇଛି ଆଉ ହଁ ନା ହଁ

ହୁଁ ହଁ ହଁ ହଁ ଯେତେବେଳେ ପାଞ୍ଚ ବର୍ଷ ପାଇଁ ସମସ୍ତେ ହଁ ଏଟା କରିଦେବା ସେଟା କରିଦେବା ଦେଖିଲା ବେଳକୁ କିଛି ନାହିଁ ହଁ ଆଉ ଶୁଣୁନା ଏଥର ତାହେଲେ ଏ ଯେଉଁ ଆମର ଦେଖୁଛ ରାସ୍ତା ବି ହୋଇନି ମନ୍ଦିର କାମଟା ବି ହୋଇନି ଏମିତି ଯେତେବେଳେ ଯେଉଁ କହିଲେ ଏଇଟା କରିଦେବ ହୁଁ ହୁଁ

ହୁଁ

ଆଉ ହଁ ଆଉ ଏ ଘର ଫରଗୁଡା ବି ହୋଇନି କାହାର କିଛି କାମ ହୋଇନି ଆଉ ଆଉ

ତେଣୁ ଏବଂ ତେଣୁ ଏ ବର୍ଷ ଦେଖିକରି ଦେବା କାହାକୁ ଇଏ କରିବା କିଏ ଭଲ କାମ କରିବ

ହୁଁ ହୁଁ

ହଁ ହଁ ହେଉ ତାହେଲେ